ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ହେଉଛି ବରା ବରା ପାଇଁ ଢେଙ୍କାନାଳ ଓଡ଼ିଶା ପ୍ରସିଦ୍ଧ ଅଟେ ଏହାକୁ ପ୍ରସ୍ତୁତ କରିବା ପାଇଁ ଚାଉଳ ବିରି କିଛି ଲୁଣ ଦରକାର ହୋଇଥାଏ ଆଉ ମଧ୍ୟ ତେଲ ଦରକାର ହୋଇଥାଏ ପ୍ରଥମେ ଚାଉଳ ବିରିକୁ ବଟା ଯାଇଥାଏ ଉଚିତ ପରିମାଣରେ ମିଶାଯାଇ ବଟାଯାଇଥାଏ ଆଉ ସେଥିରେ କିଛି ସୁଜି ଦିଆଯାଇଥାଏ ତାପରେ ସେଥିରେ କିଛି ଲୁଣ ଲୁଣ ଦିଆଯାଇଥାଏ ଆଉ ତରକାରୀ ପତ୍ର ଯାହାକୁ ଭେର୍ସୁଙ୍ଗା ପତ୍ର ଆମେ କହିଥାଉ ତାକୁ ମଧ୍ୟ ଦିଆଯାଇଥାଏ ଏହି ଭଳି ଭାବରେ ତାକୁ ରଖି ପ୍ରଥମେ ଗୋଳା ଯାଇଥାଏ ଗୋଳେଇକି ତେଲକୁ ଗରମ କରି ସେଥିରେ ଛଣା ଯାଇଥାଏ ଏହି ବରା ପାଇଁ ଓଡ଼ିଶା ପ୍ରସିଦ୍ଧ ଅଟେ ଢେଙ୍କାନାଳ